ବର୍ତ୍ତମାନ ଦେଶରେ ରୋଗୀମାନଙ୍କୁ ଚିକିତ୍ସା ସେବା ଦେଉଥିବା ଡାକ୍ତରଖାନା ଗୁଡ଼ିକରେ ସୁବ୍ୟବସ୍ଥା ନାହିଁ କାରଣ ପ୍ରତ୍ୟକ ଜିଲ୍ଲାରେ ହାଇଟେକ୍ ମେଡ଼ିକାଲ ରହିବା କଥା ପ୍ରତ୍ୟକ ଜିଲ୍ଲାରେ ରୋଗ ନିରୂପଣ କେନ୍ଦ୍ର ରହିବା କଥା କିନ୍ତୁ ସେ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ଯାହା ଫଳରେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି ବିଭିନ୍ନ ଜଟିଳ ରୋଗର ନିଦାନ କରିବା ପାଇଁ ଦୂର ଦୁରାନ୍ତ ହସ୍ପିଟାଲକୁ ପହଞ୍ଚାଇବାକୁ ପଡ଼ୁଛି ସେ ରକ୍ତ ନମୁନାକୁ ଯଦି ଏଇ ନିଜ ପାଖରେ ପରୀକ୍ଷା କରାଯାଇପାରନ୍ତା ସଠିକ ସମୟରେ ରୋଗୀ ଔଷଧ ପାଇପାରନ୍ତା ବର୍ତ୍ତମାନ ଟେକ୍ନିକାଲର ଉନ୍ନତି ହୋଇଛି ବିଭିନ୍ନ ପ୍ରକାର ଔଷଧ ବାହାରିଛି ଚିକିତ୍ସା ସେବା ବି ଉନ୍ନତ ହୋଇଛି କିନ୍ତୁ ଏହା ଗୋଟେ ସାଧାରଣ ଲୋକ ପାଇଁ ବହୁତ ମହଙ୍ଗା ହୋଇଛି ଏବଂ ଏହାକୁ ପାଇ ଏହି ଚିକିତ୍ସା ସେବା ପାଇବା ପାଇଁ ତାକୁ ହଜାର ହଜାର ଟଙ୍କା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ପଡ଼ୁଛି ମଧ୍ୟ କୋଭିଡ଼ ମହାମାରୀ ସମୟରେ ଲୋକମାନେ ବହୁତ ହଇରାଣ ହେଲେ ଉପଯୁକ୍ତ ଚିକିତ୍ସା ପାଇପାରିଲେ ନାହିଁ ହସ୍ପିଟାଲରେ ରୋଗୀମାନଙ୍କୁ ଠିକ୍ ହିସାବରେ ଚିକିତ୍ସା ସେବା ପ୍ରଦାନ କରାଗଲା ନାହିଁ ଯାହା ଫଳରେ ହଜାର ହଜାର ଲୋକ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କଲେ ଆମ ଅଞ୍ଚଳରେ ଭଲ ମେଡ଼ିକାଲଟିଏ ନାହିଁ ଆଉ ଯଦି ବା ମେଡ଼ିକାଲ ମାନେ ଅଛି ମେଡ଼ିକାଲମାନଙ୍କୁ ଡାକ୍ତର ନାହାନ୍ତି ପ୍ରତ୍ୟକ ବିଭାଗରେ ଯଦି ଡାକ୍ତର ନ ରହିବେ ରୋଗୀମାନେ ବହୁତ ହଇରାଣ ପାଇବେ ତେଣୁ କରି ସବୁ ଜିଲ୍ଲା ହେଡ଼କ୍ୱାଟର ରାଜ୍ୟ ହେଡ଼କ୍ୱାଟରମାନଙ୍କରେ ଭଲ ହାଇଟେକ୍ ମେଡ଼ିକାଲ ନିହାତି ଜରୁରୀ ଏବଂ ଡାକ୍ତରମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେଠି ନିହାତି ଜରୁରୀ